ଡ୍ରାଇଭର୍ ଭାଇ ଆଉ ମୁଁ ତ ଏଇ ଜାଗାରେ ନୂଆ ମୁଁ ଏଇ ଜାଗା ବିଷୟରେ କିଛି ଜାଣିନାହିଁ ଆଉ ଆପଣ ମୋତେ ମନ୍ଦିର ଦେଖାଇଲେ ଆଉ ବ୍ରିଜ୍ ଦେଖାଇଲେ ଆଉ ବାରବାଟୀ ଦୁର୍ଗ ଆଉ ହସ୍ପିଟାଲ୍ ଏ ସବୁ ଆଡ଼େ ମାନେ ମୋତେ ବୁଲାଇକି ଦେଖାଇଲେ ଆଉ ମୁଁ ଏକା ଆସିଥିଲେ ବହୁତ ହଇରାଣ ହୋଇଥାନ୍ତି ଆଉ ଯାହା ହେଉ ଆପଣ ମୋତେ ଆପଣଙ୍କ ସାଥିରେ ମାନେ ଦେଖାହେଲା ଆପଣ ମୋତେ ବହୁତ ସାହାଯ୍ୟ କଲେ ଆଉ ଆପଣଙ୍କ ବ୍ୟବହାର ବି ମୋତେ ବହୁତ ଭଲ ଲାଗିଲା ଆପଣ ମୋତେ ଏତେ ସାହାଯ୍ୟ କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆଉ ପୁଣିଥରେ ମୁଁ ଯଦି ଆସେ ବୁଲିବା ପାଇଁ କେବେ ତାହେଲେ ଆପଣଙ୍କ ନମ୍ବର୍ ଦିଅନ୍ତୁ ମୁଁ ଆପଣଙ୍କୁ ଫୋନ୍ କରିକି ଜଣାଇବି ଆପଣ ଆଉ ଥରେ ମୋତେ ବୁଲାଇ ଦେବେ